ଆଜିର ସମାଜରେ ପାଖାପାଖି ଦୁଇଟି ତିନୋଟି ପିଢ଼ୀର ଲୋକ ବସବାସ କରୁଛନ୍ତି ଯେଉଁମାନଙ୍କର ବୟସ ପାଖାପାଖି ଆଜି ଷାଠିଏ ପରେ ହୋଇଗଲାଣି ସେମାନେ ଗୋଟିଏ ପିଢ଼ୀର ସେମାନଙ୍କ ଚାଲିଚଳନ କଥାବାର୍ତ୍ତା ସେ ଗୋଟେ ପ୍ରକାର ଆଉ ଗୋଟେ ପିଢ଼ୀ ହେଉଛି ଯେଉଁମାନଙ୍କର ବୟସ ପାଖାପାଖି ପଚାଶ ପଇଁଚାଳିଶରୁ ପଚାଶ ସେମାନଙ୍କର କଥାବାର୍ତ୍ତା ଢଙ୍ଗ ଆଉ ଜଣଙ୍କ ସହିତ ମିଶିବା ସିଏ ଗୋଟିଏ ପିଢ଼ୀର ଚିନ୍ତାଧାରା ଏବେ ଯେଉଁ ମାନେ ଦୁଇ ଉଣେଇଶହ ଅନେଶ୍ୱତ ପରେ ପରେ ଯେଉଁମାନେ ଜନ୍ମ ହୋଇଛନ୍ତି ସେମାନଙ୍କର ବୟସ ପାଖାପାଖି ବର୍ତ୍ତମାନ ତିରିଶ ପଇଁତିରିଶ କି କାହାର ସତେଇଶ ଅଠେଇଶ ଏମାନଙ୍କର ଚିନ୍ତାଧାରା ଗୋଟିଏ ଅଲଗା ପ୍ରକାର କାହିଁକିନା ସବୁ ପିଢ଼ୀ ପରେ ପିଢ଼ୀର ଗୋଟେ ସାମଞ୍ଜସ୍ୟ ରହିଥାଏ ଆଜିର ଯୁବପିଢ଼ୀ ଯେମିତି ପୁରା ଅତି ଚତୁର ଭାବରେ ଯେକୌଣସି ଜିନିଷକୁ କଥାବାର୍ତ୍ତା କରିବା କି ତାଙ୍କର ବୋଡି ତାଙ୍କର ଚାଲିଚଳନ ସେ ଗୋଟେ ଅଲଗା ପ୍ରକାରର ଆଉ ସବୁ ପିଢ଼ୀ ପରେ ପିଢ଼ୀ ଯେତେବେଳେ ଆମର ସମାଜର ମାନେ ସବୁ ଜିନିଷ ଗୁଡ଼ାକ ପରିବର୍ତ୍ତନ ହେଇଛି ପାଠ ପଢ଼ିବା ହେଉ ଖାଇବା ହେଉ ସମସ୍ତଙ୍କ ସହିତ ମିଶିବା